ପିଲାଦିନେ ମୁଁ କବାଡ଼ି ଖେଳ ଖେଳୁଥିଲି ଏହା ଗୋଟିଏ ବିରାଟ ପଡ଼ିଆରେ ହୋଇଥାଏ ତାର ସୀମା ଥାଏ ସେଇ ସୀମାରେଖା ମଧ୍ୟରେ କବାଡ଼ି ଖେଳ ହୋଇଥାଏ ଗୋଟିଏ ଟିମରେ ଏ ଏ ଖେଳର ନିୟମ ହେଉଛି ଦୁଇଟି ଟିମ ଥାଏ ଗୋଟିଏ ଟିମରେ ନଅଜଣ ଅନ୍ୟ ଟିମରେ ନଅଜଣ ପିଲା ଖେଳନ୍ତି ଗୋଟିଏ ଟିମର ଓ ଜଣେ ମେମ୍ବର ଯିଏକି ଅନ୍ୟ ଟିମରେ ଖେଳିକି ଆସେ ଯଦି ସେ ଲୋକଟି ମରିଯାଏ ତାହେଲେ ଅନ୍ୟ ଟିମର ଜଣେ ମେମ୍ବର ଆସି ତାକୁ ବଞ୍ଚାଇଲେ ସେ ସେ ଟିମର ଜଣେ ମେମ୍ବର ବଞ୍ଚେ ଯେତେବେଳେ ଟିମର ସମସ୍ତେ ଏକାଠି ମରିଯାଆନ୍ତି ତାହେଲେ ଅନ୍ୟ ଟିମଟି ଜିତିଯାଏ ସେମାନଙ୍କୁ ପ ପୁରସ୍କାର ମଧ୍ୟ ଦିଆଯାଏ ଏହିପରି ଭାବେ କବାଡ଼ି ଖେଳର ନିୟମ ଏଇଭଳି ଭାବରେ ଥାଏ